ଦିଦି କହୁଥିଲେ ପରିବା ବେପାରୀ ପରିବା ବେପାରୀ ଦିଦି କହୁଥିଲେ ଆଉ ଆପଣଙ୍କ ପାଖରେ କଣ କଣ ପରିବା ଅଛି ସବୁ ସବୁ ଫ୍ରେଶ୍ ଅଛି ତ ବାଇଗଣ କିଲୋ କେତେ ଟଙ୍କା କଣ ଏତେ ଟଙ୍କା କାଳିଆ ଭାଇ ଦୋକାନରେ ତ ତିରିଶ ଟଙ୍କା ତା ବୋଲି ଏତେ ଟଙ୍କା ନା ଷାଠିଏ ଟଙ୍କା ଆଉ ଆପଣ କଣ ଆମ ପାଖରୁ ମାରିକି ଖାଇବେ ଲୋକଠୁ ବହୁତ ପଇସା ମାରୁଛ ତମେ ଲୋକଙ୍କଠୁ ବହୁତ ପଇସା ମାରୁଛନ୍ତି ଆପଣ

ଆଉ କୋବି କେତେ ଟଙ୍କା ଆଉ କୋବି କେତେ ଟଙ୍କା କଣ ଏତେ ରେଟ୍ କରୁଛ ସବୁ ପରିବା କଣ ଏତେ ରେଟ୍ ସବୁ ତମେ ଆପଣ ଏମିତି କେମିତି କରୁଛନ୍ତି କି ସବୁ ଦୋକାନୀ କୁହନ୍ତି ଆମେ ଏମିତି କରୁଛୁ ହେଲେ ଆପଣ କଣ ଏତେ ଅଧିକା କହୁଛନ୍ତି ମୁଁ ନେବି କାଲି ଆମର ଏକୋଇଶିଆ ଗୋଟେ ଅଛି ମୁଁ ଆପଣଙ୍କ ପାଖରୁ ନେବି ସେଇଥିପାଇଁ କଲ୍ କରିଥିଲି ଆଉ ବାକି ଟିକିଏ ରେଟ୍ କାଟନ୍ତୁ ଟିକିଏ ରେଟ୍ କାଟନ୍ତୁ ଜଗା ଭାଇ କହିଲା ତ ଆପଣ ଭଲ ପରିବା ଦେଉଛନ୍ତି ସେଇଥିପାଇଁ ଆପଣଙ୍କୁ କଲ୍ କଲି ଆପଣ ତ ଟିକିଏ କଥାରେ ଖାଲି ରାଗି ଯାଉଛନ୍ତି ମୁଁ କଣ କରିବି ବାଇଗଣ ପନ୍ଦର କେଜି କୋବି ଦୁଇକେଜି ଆଉ କହିବି କଣ କଣ ପରିବା ଦରକାର ଆଉ କିନ୍ତୁ ଫ୍ରେଶ୍ ପରିବା ଦରକାର ଆଉ ଟିକିଏ ରେଟ୍ କଟେଇବେ ଆଉ ମକା ବିକ୍ରି କରୁଛନ୍ତି ତ ସୁଇଟ୍ କର୍ଣ୍ଣ ମିଠା ଆଉ ମିଠା ମକା ତ ମିଠା ମକା କେଜି କେତେ ଆଉ କାଲି ପରିବା ସହିତ ମିଠା ମକା ଦଶ କେଜି ଦେଇଦେବେ

ହଉ ହଉ ମୁଁ କାଲି କଲ୍ କରି କହିବି କଣ କଣ ପରିବା ଦରକାରେ ମୁଁ ଏବେ ରଖୁଛି